ହ୍ୟାଲୋ ଆଚ୍ଛା ହଁ ସାଙ୍ଗ କେନେ ଅଛୁ ହଁ ସେ ଯେନ୍ ମୋର ଘର ତିଆରି କରଲି ସେ ଯେନ୍ ଆସିଛି ହଁ ମୋର ସେ ଘର କାଗଜପତ୍ର ସବୁ ମୋର ପାଖରେ ଅଛେ ସେଟା କେମିତି ରଖମା ହଁ ବୋଲେ ଇଣ୍ଟରନେଟ୍ ହେ ଅପଲୋଡ଼ କରିଦେଲେ ହେବା ହଁ ଡକ୍ୟୁମେଣ୍ଟ ରଖିଥିଲେ ହଁ କେମିତି କରି ଟିକେ କରିଦେବ ସେଇଟା ହଉ ଠିକ୍ ଅଛି